ମ୍ୟୁଜିକ୍ ମୋତେ ବହୁତ ଭଲ ଲାଗେ ଇଣ୍ଡିଆନ୍ ଆଇଡ଼ିଆଲ୍ ଭଳି ମ୍ୟୁଜିକ୍ ରିଏଲିଟି ଶୋ ମୋତେ ଦେଖିବାକୁ ବହୁତ ଭଲ ଲାଗେ ମୁଁ ଦେଖେ ବି ଆଉ ଏଥିରେ ଦୁଇ ହଜାର ତେଇଶରେ ଜଣେ ୱିନର୍ କରିଥିଲେ ଯେକି ରିସି ସିଂ ତାଙ୍କ ଗୀତ ଶୁଣିବାକୁ ମୋତେ ବହୁତ ଭଲ ଲାଗେ ବିଭିନ୍ନ ପ୍ରକାର ଗୀତ ପୁରୁଣା ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଆଉ ସେ ସବୁ ଗୀତ ଯିଏ ବହୁତ ଭଲ ଗୀତ ଗାଆନ୍ତି ଆଉ ତା'ଛଡ଼ା ବି ଆହୁରି ବହୁତ ସାରା ୱିନର୍ ଅଛ ପ୍ରଥମ ସ୍ଥାନ ରିସି ସିଂ ଯିଏ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଆଉ ବାକି ସବୁ ଯେଉଁମାନେ ସବୁ ଥିଲେ ଯେଉଁମାନେ ସବୁ ଅଂଶ ଗ୍ରହଣ କରିଥିଲେ ସେମାନଙ୍କ ଗୀତ ବି ଶୁଣିବାକୁ ବହୁତ ଭଲ ଲାଗେ ହେଲେ ସବୁଠାରୁ ମୋତେ ବହୁତ ରିସି ସିଂଙ୍କ ହିଁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଆଉ ଏହି ଗୀତ ଉତ୍ତମଙ୍କ ବହୁତ ଭଲ ଲାଗେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଆଉ ଗୀତ ମୁଁ ତ ଘରେ ରହିପାରେନି ଟାଇମ୍ ହୁଏନି ସମୟ ହୁଏନି ଟିଭି ଦେଖିବା ପାଇଁ ତ ମୁଁ ମୋବାଇଲ୍ରୁ ହିଁ ଗୀତ ଶୁଣେ ଆଉ ଏଇ ଇଣ୍ଡିଆନ୍ ଆଇଡ଼ିଆଲ୍ ମ୍ୟୁଜିକ୍ ରିଏଲିଟି ଶୋ ବି ମୁଁ ମୋବାଇଲ୍ରେ ମୋତେ ଯେତେବେଳେ ବି ଟାଇମ୍ ମିଳେ ଯେହେତୁ ଟିଭି ନଥାଏ ତ ସେଥିପାଇଁ ମୁଁ ମୋବାଇଲ୍ରୁ ହିଁ ଦେଖେ ଯେତେବେଳେ ବି ସମୟ ପାଏ ତ ମୁଁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ମୁଁ ପୁରୁଣା ଗୀତ ବହୁତ ଶୁଣେ ଆଉ ଇଣ୍ଡିଆନ୍ ଆଇଡ଼ିଆଲ୍ ତ ମୁଁ ସବୁବେଳେ ହିଁ ଦେଖେ ଯେହେତୁ ମୁଁ ଟିଭିରେ ଦେଖି ପାରେନି ତ ସେଥିପାଇଁ ମୁଁ ମୋବାଇଲ୍ରେ ଯେତେବେଳେ ବି ସମୟ ମିଳେ ତ ମୁଁ ସେଇଟା ଦେଖେ ଯେହେତୁ ମୁଁ ପାଠପଢ଼ା ପିଲା ତ ମୋତେ ସମୟ ମିଳେନି ଟିଭିରେ ଦେଖିବା ପାଇଁ ତ ମୁଁ ମୋବାଇଲ୍ରୁ ହିଁ ଦେଖେ